ଆମ ଗାଁ ଆମର ଆଣ୍ଠୁ ଯନ୍ତ୍ରଣା ହେଲେ ଆଉ ଏଇଠି ଆମର ସେମିତି ଆମର ଗାଁରେ ଗୋଟେ କବିରାଜ ଅଛି ସେ ଜଙ୍ଗଲରୁ ଚେରମୁଳି ଆଉ ପତ୍ର ତାକୁ ବାଟିକି ସେଇଠି ଦେଇକି ବାନ୍ଧି ଦିଅନ୍ତି ଆଉ ସେ ନଥିଲେ ଆମେ ଗରମ ଉଷୁମ ପାଣି ଗରମ ଉଷୁମ ପାଣି କରିକି ସେ ଜାଗାରେ ଟିକେ ଉଷୁମ ନଉ ଆଉ ସେକ ନେଇଁ ନଉ ଆଉ ସେମିତି ବରଫ ସେମିତି ଯଦି ଯନ୍ତ୍ରଣା କେଉଁଠି ବାଜି ଯାଇ ଥାଏ ତେବେ ଆମେ ବରଫ ନଉ ନହେଲେ ସେଇ ସେକ ନେଇକି ଆମେ ଘରୋଇ ଉପଚାର କରୁ ଏମିତିରେ କଲେ ମଧ୍ୟ ଆମକୁ କିଛିଟା ଉପକାର ମିଳି ମିଳିଯାଇଥାଏ ଏହାଦ୍ଵାରା ଆମକୁ ଟିକେ ଉପକାର ମିଳିଥାଏ ଆଉ ତାକୁ ସେଇଠି ବାନ୍ଧି ଦିଆ ହୁଏ ସେ ଦେଇକି ବାନ୍ଧି ଦେବା ଫଳରେ ଆମକୁ ଟିକେ ଭଲ ଲାଗେ ଆଉ ଏମିତି ଆମର ମୁଭ୍ ଦୋକାନରୁ ଆଣିକି ତାକୁ ସ୍ପ୍ରେ କରୁ ମୁଭ୍ ସ୍ପ୍ରେ କଲେ ମଧ୍ୟ ଆମକୁ ବହୁତ କମ୍ଫର୍ଟେବୁଲ୍ ଲାଗିଥାଏ ଲାଗିବାରୁ ଆମକୁ ବହୁତ ଭଲ ଲାଗେ ମୁଭ୍ ଦେଲେ ମଧ୍ୟ ଏହା ବହୁତ ଭଲ ଲାଗେ ମୁଭ୍ ଲଗାଇବା ଦ୍ୱାରା ଭଲ ଲାଗିଥାଏ ଏହା ଆଉ ଘରୋଇ ଉପଚାର କହିଲେ ଆମକୁ ସୋରିଷ ତେଲ ଓ ଫୁଟାଇକି ତାକୁ ଟିକେ ମାଲିସ ଅମୃତାଅଞ୍ଜନ ଦେଇକି ଟିକେ ମାଲିସ କରିଦେଇକି କରିଦେଲେ ଆମ ଭଲ ଲାଗେ ଆଉ ନହେଲେ ଘିଅକୁ ଘିଅ ଲଗା ଘିଅ ଲଗେଇଲେ ମଧ୍ୟ ଆମକୁ ଭଲ ଉପଚାର ମିଳିଥାଏ ଘରୋଇ ଉପଚାର